ପିଏମ ପୋଷଣ ଯୋଜନା ବହୁତ ଭଲ ସେଥିରୁ ଆମେ ଛୋଟ ଛୁଆଙ୍କ ପାଇଁ ବହୁତ ଉପକାର ପାଉଛୁ ଅଣ୍ଡା ଛତୁଆ ମିଳୁଛି ଛୁଆ ପାଠ ପଢୁଛନ୍ତି ଡ୍ରେସ ମିଳୁଛି ଭିଟାମିନି ଔଷଧ ମିଳୁଛି ଗର୍ଭବତୀ ମହିଳାଙ୍କୁ ଅଣ୍ଡା ଛତୁଆ ମିଳୁଛି ଶୀତ ଦିନରେ ସୁଇଟର ମିଳୁଛି ଖାଇବା ପାଇଁ ଭୋଜନ ବ୍ୟବସ୍ତା ହୋଇଛି ଏମିତି ସବୁ ପ୍ରକାରର ସୁବିଧା ମିଳୁଛି ଆଉ